ଆମ କନ୍ଧମାଳ ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡ଼ିକ ହେଉଛି ଶିକ୍ଷ୍ୟା ସ୍ୱାସ୍ଥ୍ୟ ସେବା ଦାରିଦ୍ର ହ୍ରାସ ଏବଂ ମହିଳା ସଶକ୍ତିକରଣ ଶିକ୍ଷା ଶିକ୍ଷାରେ ବି ଆମ ଜିଲ୍ଲାରେ ବହୁତ ସାରା ସ୍କୁଲ କଲେଜ ରହିଛି ବହୁତ ସାରା ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ଯାହା ଦ୍ଵାରାକି ପିଲାମାନଙ୍କୁ ପାଠ ପଢ଼ିବାରେ କିଛି ଅସୁବିଧା ହେଉନି ଏଇଠି ବହୁତ ସାରା ଟେକ୍ନିକ୍ର ସ୍କୁଲ ଅଛି କଲେଜ ଅଛି ଆଉ ଲାଇବ୍ରେରୀ ମଧ୍ୟ ଅଛି ପଢ଼ିବାରେ ବି ପିଲାମାନଙ୍କୁ ବହୁତ ସାହାଯ୍ୟ ମିଳୁଛି ତ ପାଠ ପଢ଼ିବାରେ ଆମ ଜିଲ୍ଲାରେ କୌଣସି ପ୍ରକାର ବି ଅସୁବିଧା ହେଉ ନାହିଁ ଆଉ ସ୍ୱାସ୍ଥ୍ୟ ସେବାରେ ବି ଆମ ଜିଲ୍ଲା ପଛେଇ ନାହିଁ ସ୍ୱାସ୍ଥ୍ୟ ସେବା ପାଇଁ ବି ଆମର ଏଇଠି ବିଭିନ୍ନ ଯୋଜନା କରାଯାଇଛି ସରକାରଙ୍କ ତରଫରୁ ଗରିବ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଛି ଯାହାଦ୍ୱାରାକି ଗରିବ ଲୋକମାନେ ସହଜରେ ସେବା ପାଇ ପାରୁଛନ୍ତି ଆଉ ଆମର ଏଇଠି ଡକ୍ଟର ବି ବହୁ ପରିମାଣରେ ଅଛନ୍ତି ଯାହା ଦ୍ଵାରାକି ଲୋକମାନଙ୍କୁ ସ୍ୱାସ୍ଥ୍ୟ ନିଜ ସେବାରେ କିଛି ହେଳା ହେଉ ନାହିଁ ଆଉ ଦରିଦ୍ରତା ହ୍ରାସ ଆମର ଏଇଠି ଭିନ୍ନକ୍ଷମ ଲୋକ ବୁଢ଼ା ବୁଢ଼ୀ କି ଯେଉଁମାନେ ବେକାରୀ ଲୋକ ଅଛନ୍ତି ସେମାନଙ୍କୁ ମଧ୍ୟ ଏଇଠି ପେନ୍ସନ୍ ପଇସା ମିଳୁଛି କି ପେନ୍ସନ୍ କରାହୋଇଛି ସମସ୍ତଙ୍କ ପାଇଁ ଯାହାଦ୍ଵାରାକି ସମସ୍ତେ ରହିପାରୁଛନ୍ତି ଆଉ ବୁଢ଼ା ବୁଢ଼ିଙ୍କ ପାଇଁ ଏଇଠି ବୃଦ୍ଧାଶ୍ରମ ମଧ୍ୟ ଅଛି ଯାହାଦ୍ଵାରାକି ତାଙ୍କର ବି କିଛି ଅସୁସ୍ଥ ସେବାରେ କିଛି ହେଳା ହେଉନି ତାଙ୍କୁ ବି ଠିକ ଠାକ ସେବା କରାହେଉଛି ଆଉ ମହିଳାମାନଙ୍କ ପାଇଁ ବି ମହିଳା ସଶକ୍ତିକରଣ ଏଇଠି ଅଛି ଏସଏସଜି ତାପରେ ଆମର ହେଉଛି ମିଶନ୍ ଶକ୍ତି ଯାହା ଦ୍ଵାରାକି ଗାଁ ଗାଁର ମା'ଯାକ ନିଜର ପରିବାର ପାଳି ପାରୁଛନ୍ତି ମିଶନ୍ ଶକ୍ତି ଆଉ ଏସଏସଜି ତରଫରୁ